ହେଲୋ ଆପଣଙ୍କର ଫଟୋ ସ୍ଟୁଡ଼ିଓ ଅଛି ନା ତ ଆମର ଗୋଟେ ବଡ଼େ ପାଟି ଅଛି ତ ସେଇଠି ଆସିପାରିବେ କି ହଁ ତ ଟିକେ ଭଲ ଫଟୋ ଦରକାର ଥିଲା ଭିଡିଓ ବି ଟିକେ ଭଲ କରିଥାନ୍ତେ ହେଲେ ଭଲ ହୋଇଥାନ୍ତା ହଁ ସବୁ ଯାଆନ୍ତି

ଇଏ ବଡ଼େ ପାଟି ଥିଲା ଝିଅର ତ କିଛି ଡିସକାଉଣ୍ଟ ହେବ କି ହୋଇଯିବ ହଁ ଯେତେ କମରେ ହୋଇପାରିବ ସେଇ ଅନୁସାରେ ହିଁ କହିଲେ ଭଲ ହେବ ଆପଣଙ୍କର କେତେ ବଜେଟ୍ ଅଛି ଗୋଟେ ଦିନରେ କେତେ ଘଣ୍ଟା ପ୍ରତି କେତେ କ'ଣ ଏମିତି ଓହୋ ସେ ସନ୍ଧ୍ୟା ଟାଇମ୍ରେ ଅଛି ପ୍ରୋଗ୍ରାମ୍ଟା ରାତି ସେ ଦଶଟା ଭିତରେ ନଅଟାବେଳେ ସରିଗଲେ ବି ଭଲ ହେବ ଟିକେ କମ୍ ବଜେଟ୍ରେ କରିଥିଲେ ସିନା ମୁଁ ମୁଁ ଅନ୍ୟ ସାଙ୍ଗମାନଙ୍କୁ ବି ଆପଣଙ୍କର ଆଡ୍ରେସ୍ ଦିଅନ୍ତି

ହଉ ଫଟୋ ଫଟୋ ସବୁ ଭଲ ଆସୁଛି ଭିଡିଓ ବି ଭିଡିଓ ହୁଁ ହୁଁ ହୁଁ ଟିକେ ଡିସକାଉଣ୍ଟ କରିଥାନ୍ତେ ଭଲ ହୋଇଥାନ୍ତା ପନ୍ଦର ଆଡ଼େ କରନ୍ତୁ ହଁ ବଡ଼େ ପାଟି ତ ହଁ ଛୋଟିଆ ଛୋଟିଆ ପିଲାମାନେ ଆସିବେନା ଟିକେ ଭିଡିଓ ବି କରିଥିଲେ ଭଲ ହେବ ମେମୋରୀ ରହିବ ହଉ ମୁଁ ୟାଙ୍କ ସହିତ କଥା ହୋଇକି ଆଉ ଥରେ କଣ୍ଟାକ୍ଟ୍ କରିବି କ'ଣ କହୁଛନ୍ତି

ହଁ ସେଇ କୋଡ଼ିଏ ନମ୍ବର୍